ଓଡ଼ିଶାରେ କୃଷି କ୍ଷେତ୍ର କିପରି ସ୍ଥାନୀୟ ସମ୍ପ୍ରଦାୟ କିମ୍ବା ସମାଜ ସହିତ ଜଡ଼ିତ ହଁ ଶିକ୍ଷା ଆଉ ଯୋଗଦାନ ଆଉ ପ୍ରଭାତ ଚାଷ ଏବଂ ବଗିଚା ଚ୍ୟାନେଲ୍ ଆଉ କୃଷି ଚ୍ୟାନେଲ୍ ଟି ଭି ମୋବାଇଲ୍ ଆଉ ଆପ୍ ଦ୍ୱାରା ସବୁକିଛି ଆମେ ଜାଣୁ ଚାଷବାସ ବିଷୟରେ ଆଉ କୃଷି କୃଷି କୃଷକ ମଧ୍ୟମରେ ମଧ୍ୟ ହେଲେ ଜାଣିପାରୁ କୃଷିର ସବୁ ଜିନିଷ ଗୁଡ଼ାକ କେମିତି କ'ଣ ହୁଏ ଆଉ ଏସବୁ ଜିନିଷ ଗୁଡ଼ା ୟୁଟ୍ୟୁବ୍ରେ ମଧ୍ୟ ବହୁତ କିଛି ଶିଖିବାକୁ ମିଳେ ଆଉ ଟିଭିରୁ ମଧ୍ୟ ସବୁ ଏ ଚାଷବାସ ବିଷୟରେ ବହୁତ କିଛି ଶିଖିବାକୁ ମିଳେ ଆଜିକାଲି ଯୁଗରେ ତ ୟୁଟ୍ୟୁବ୍ ଯୁଗ ସବୁ ଜିନିଷ ୟୁଟ୍ୟୁବ୍ରେ ଶିଖାଇ ପାରେ ଆଉ କୃଷି ମାଧ୍ୟମରେ ହେଲେ ମଧ୍ୟ ଜାଣି ହେଉଛି ଆଉ ଆପ୍ ଡାଉନଲୋଡ଼୍ କରିକିରି ମଧ୍ୟ ଆପ୍ରେ ହେଲେ ମଧ୍ୟ କିଛି ଜିନିଷ ଶିଖିକିରି ସବୁ ଜାଣି ହେଉଛି ଆଉ